ଓଡ଼ିଆ ଭାଷା ଆମର ସଂସ୍କୃତି ଏବଂ ପରିଚୟକୁ ନିଶ୍ଚିନ୍ତ ଭାବରେ ପ୍ରଭାବିତ କରିଛି ଜଣେ ଓଡ଼ିଆ ଭାବରେ ଆମର ସଂସ୍କୃତି ଆମର ପରମ୍ପରା ଏବଂ ଆମର ପରିଚୟ ସେହି ଓଡ଼ିଆ ଭାବରେ ପରିଚିତ ହୁଏ ଓଡ଼ିଶାର ଲୋକ ଆମେ ଓଡ଼ିଆରେ ଜଗନ୍ନାଥଙ୍କ ସଂସ୍କୃତି ବାର ମାସରେ ତେର ଯାତ ବଡ଼ମାନଙ୍କୁ ସମ୍ମାନ ଛୋଟମାନଙ୍କୁ ସ୍ନେହ ଦେବା ହେଉଛି ଆମର ପରିଚୟ ଓଡ଼ିଆ ଭାବରେ ଆମେ ସବୁ ଜାଗାରେ ପରିଚିତ